ଭଦ୍ରକ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ହୁଏ ସେଥିଭିତରୁ ସାଂସ୍କୃତିକ ପର୍ବ ଭିତରେ ଯଦି ଦେଖିବା କାଳୀପୂଜାଟା ବେଶି ପ୍ରସିଦ୍ଧ କାରଣ ଭଦ୍ରକ ଜିଲ୍ଲାରେ ବହୁତ ଜାଗାରେ କାଳୀପୂଜା ଅନୁଷ୍ଠିତ ହୋଇଥାଏ ଆଉ କାଳୀପୂଜାରେ ପ୍ରାୟ ଘରେ ଘରେ ବନ୍ଧୁବାନ୍ଧବ ଥାନ୍ତି ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯାତ୍ରା ମେଲୋଡ଼ି ମଧ୍ୟ ଅନୁଷ୍ଠିତ ହୋଇଥାଏ ଏଇ କାଳୀପୂଜାରେ ଭଦ୍ରକ ସହର ଏବଂ ଭଦ୍ରକର ଗ୍ରାମାଞ୍ଚଳ ବହୁତ ଚଳଚଞ୍ଚଳ ହୋଇଯାଇଥାଏ କାରଣ ଏଠାକୁ ଏଁ ବିଭିନ୍ନ ଧର୍ମର ବିଭିନ୍ନ ଜାତିର ଲୋକ ଏଠାକୁ ଆସନ୍ତି ଏଠାରେ ବହୁତ ମୁସଲମାନ ଲୋକ ଅଛନ୍ତି ଏବଂ ହିନ୍ଦୁଲୋକ ମଧ୍ୟ ଅଛନ୍ତି କିନ୍ତୁ କାଳୀପୂଜାରେ ସମସ୍ତଙ୍କ ଭିତରେ ଗୋଟେ ସମନ୍ୱୟର ଭାବ ଭିତ୍ତିରେ କାଳୀପୂଜାଟି ଅନୁଷ୍ଠିତ ହୋଇଥାଏ ଆଉ ଏଇ କାଳୀପୂଜାକୁ ଦେଖିବା ପାଇଁ ବିଭିନ୍ନ ବିଭିନ୍ନ ଜିଲ୍ଲାର ଲୋକମାନେ ମଧ୍ୟ ଆସିଥାନ୍ତି ପାଖାପାଖି ପୋଡ଼ଶୀ ରାଜ୍ୟ ପୋଡ଼ଶୀ ଜିଲ୍ଲା କେନ୍ଦୁଝର ଯାଜପୁର ଜିଲ୍ଲାରୁ ବହୁତ ଲୋକ ଏଠାକୁ ଆସନ୍ତି କାଳୀପୂଜା ଦେଖିବା ପାଇଁ ଆଉ ଏ କାଳୀପୂଜା ପାଇଁ ଭଦ୍ରକ ଜିଲ୍ଲା ବେଶି ପ୍ରସିଦ୍ଧ ଲାଭ କରିଛି